ନମସ୍କାର୍ ମ୍ୟାଡ଼ମ୍ ଏଇ ତ ଆସିଲି ପନ୍ଦର ମିନିଟ୍ ତଳେ ଆସିଲି ଆଉ ବ୍ୟାଙ୍କ୍ ଫ୍ୟାଙ୍କ୍ କାମ ତ କରିଦେଲାଣି ନଅଟା ପନ୍ଦର ସୁଧା ଅଫିସ୍ରେ ପହଁଞ୍ଚିବାକୁ ପଡ଼ିବ ଆଉ କ'ଣ କରିବା ହଁ କାହିଁକିନା ଲୋକମାନଙ୍କୁ ଆଉ ଯଦି ଭଲ ସମ୍ପର୍କ ନ ରଖିବେ ଭଲ ସମ୍ପର୍କ ନ ରଖୁଛେ ତାଙ୍କ ସହିତ ତାହେଲେ ସେମାନେ କ'ଣ କରୁଛନ୍ତି ନା କ'ଣ ଖରାପ୍ ବ୍ୟବହାର କଲେ ଆଉ ଏମିତି ହିଁ ହେଇପାରିବ ଏଇଟା ହେବା କ'ଣ ଦରକାର୍ ଦେଖନ୍ତୁ ବର୍ତ୍ତମାନ୍ ଯୋଉ ନୂଆ ପିଲାମାନେ ସବୁ ଆସୁଛନ୍ତି ମାନେ ବ୍ୟାଙ୍କ୍ ରେ ଯୋଉ ଚାକିରୀ କରୁଛନ୍ତି ସେମାନେ ଭଲ ବ୍ୟବହାର ଦେବେ ମାନେ ସେମାନେ ଏବେ ଦେଖନ୍ତୁ ପାଠସାଠ ପଢ଼ିଛନ୍ତି ଆମେ କ'ଣ ଆଗରୁ ଆମେ ଚାକିରୀ କରିଥିଲୁ ଆମକୁ କିଛି ଜଣା ନଥିଲା ଆଉ ସବୁ ଜିନିଷଟା ବି କ'ଣ ଗୋଟେ ଅସୁବିଧା ରହିଲେ ଲୋକମାନେ କମ୍ପ୍ୟୁଟର୍ ଚଲେଇବା ଆମେ ଜାଣିନୁ ଆମେ କାମ କଲା ପରେ ଏଇଠି ବସିକି କମ୍ପ୍ୟୁଟର୍ ଚଲା ଜାଣିଲୁ ସେମାନେ ପୁରା ଆଗରୁ କମ୍ପ୍ୟୁଟର୍ ଟ୍ରେନିଂ ନେଇକି ଆସିଛନ୍ତି ସିଏ ସାଙ୍ଗେ ସାଙ୍ଗେ କାମ ସବୁ କରି ଦେଉଛନ୍ତି ଆଉ ସେମାନେ ଆମର ପ୍ରତି ଡ଼େଟ୍ରେ ଗୋଟେ ନିୟମିତ ଭାବେ ପଇସା ରଖିବାରେ ଆଉ ଯାହା ଜିନିଷ ଅଧିକା ପ୍ରେସର୍ ପଡୁଛି ସେ ତା ଉପରେ ନିର୍ଭର କରୁଛନ୍ତି ନହେଲେ ଦଶ୍ ହଜାର୍ ପନ୍ଦର ହଜାର୍ କୋଡ଼ିଏ ହଜାର୍ ପଚିଶ୍ ହଜାର୍ ଦେଲେ ସେମାନେ ସାଙ୍ଗେସାଙ୍ଗେ ସେ ଏଟିଏମ୍ ରୁ ସାଙ୍ଗେସାଙ୍ଗେ ଉଠେଇ ନେଇଯାଉଛନ୍ତି ଏଇଟା ବି ଆପଣଙ୍କ ପାଇଁ ଗୋଟେ ସୁବିଧା ହେଇଗଲା ନା ଆଉ ଲୋକମାନେ ଗୋଟେ ପସନ୍ଦ୍ କରୁଛନ୍ତି ନିଶ୍ଚିନ୍ତ ସେଇ ଜିନିଷଟା ହେବା ଦରକାର୍ ଥିଲା ଏଇଟା ବହୁତ୍ ଦିନ ଆଗରୁ ହେବାର ଥିଲା ଦେଖନ୍ତୁ ଆମ ବ୍ୟାଙ୍କ୍ ରେ ଆଗରୁ କେତେ ଆକାଉଣ୍ଟ୍ ବ୍ଲକ୍ ହୋଇଗଲା ଲୋକ ସାଙ୍ଗେ ସାଙ୍ଗେ କ୍ଲୋଜ୍ କରିଦେଲେ ନୂଆ ଆକାଉଣ୍ଟ୍ ଖୋଲିକି ପନ୍ଦର ଦିନ୍ ଭିତରେ କ୍ଲୋଜ୍ କରିଦେବେ ତା'ର ବ୍ୟବହାର ଖରାପ୍ ହେଉଥିଲା ଆଉ ଏବେ ଯୋଉ ବ୍ୟାଙ୍କ୍ ରେ ଆକାଉଣ୍ଟ୍ କ୍ଲୋଜ୍ ହେଉନି ହଁ ଠିକ୍ ଅଛି ହଉ ଠିକ୍ ଅଛି ମ୍ୟାଡ଼ମ୍ ବସିକି ଡ଼୍ୟୁଟି କରିବା